ହଁ ମୁଁ ମହାକାଶଯାନ ବିଷୟରେ ଜାଣିଛି ଯେମିତି କ୍ୟୁରିଓସିଟି ରୋଭର୍ସ ମଙ୍ଗଳଯାନ ଚନ୍ଦ୍ରଯାନ ମୁଁ ତାଙ୍କ ବିଷୟରେ କହିପାରିବି ମଙ୍ଗଳଯାନ ଯାହାକି ପ୍ରଥମେ ଦୁଇ ହଜାର ଚଉଦ ମସିହାରେ ପଠିଆ ଯାଇଥିଲା ଯାହା ସଫଳ ହୋଇଥିଲା ଏହା ଆମର ଗର୍ବର ବିଷୟ ଏମିତିକି କୌଣସି ଦେଶର ଯାନ ପହଞ୍ଚି ପାରିନଥିଲା ଏହି ସଫଳତା ପାଇଁ ଆମର ଦୁଇହଜାର ଟଙ୍କିଆ ନୋଟ୍ରେ ଛପାଯାଇଛି